ଆମ ଅଞ୍ଚଳର ଲୋକମାନେ ସାଧାରଣତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା ହୁଅନ୍ତି ପାଖ ପଡ଼ୋଶୀ ଜିଲ୍ଲା ସମ୍ବଲପୁରୀ ସମ୍ବଲପୁର ଜିଲ୍ଲାର ଲୋକମାନେ ସମ୍ବଲପୁରୀ ବାଲେଶ୍ୱର ଜିଲ୍ଲାର ଲୋକମାନେ ବାଲେଶ୍ଵରୀ ଭାଷା ଏବଂ ବ୍ରହ୍ମପୁରର ଲୋକମାନେ ବ୍ରହ୍ମପୁରୀ ଭାଷାରେ କଥାବାର୍ତ୍ତା କରନ୍ତି ଯାହାକି ଇଏ ଆମ ଓଡ଼ିଶାର ହେଲେ ମଧ୍ୟ କିଛି କିଛି ଜାଗାର ଜାଗା ଅନୁସାରେ ଭାଷା ଲୋକ ବ୍ୟବହାର କରନ୍ତି ଆମ ଓଡ଼ିଶାରେ ଏହି ସବୁ ଜାଗା ଜାଗାର ଯେଉଁ ଭାଷା ସେ ଭାଷା ସବୁ ଜାଗାରେ ଲୋକ ବ୍ୟବହାର କରି ଚାଲି ଚଳଣ ଢଙ୍ଗ ଢାଙ୍ଗ ବ୍ୟବହାର କରି କରନ୍ତି ଆଉ ମଧ୍ୟ ଆମ ଏଇ ଅଞ୍ଚଳରେ ଲୋକମାନଙ୍କର ମୁଖ୍ୟ ଚାଲିଚଳନର ଭାଷା ହେଉଛି ଓଡ଼ିଆ ସମ୍ବଲପୁର ଲୋକମାନଙ୍କର ସମ୍ବଲପୁରୀ ଯାହାକି ସେ ଅଞ୍ଚଳର ଭାଷା ଅନୁସାରେ ମଧ୍ୟ ତାଙ୍କର ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ବାଲେଶ୍ୱରୀୟ ଅଞ୍ଚଳର ଲୋକମାନଙ୍କର ସେହି ଭଳିଆ ବାଲେଶ୍ଵରୀ ଭାଷା ମଧ୍ୟ ଅଛି